ହଁ କହୁଥିଲି କ'ଣ କହୁନାହାନ୍ତି ବୋଇତାଳୁ ବାଇଗଣ ଭେଣ୍ଡି ଆଳୁ ଝୁଡ଼ଙ୍ଗ ପୁଟଳ ଏସବୁ ପ୍ରକାର ପରିବା ଫସଲ ଚାଷ ହୁଏ ଆଉ ପୁଟଳ କେଜି ଚାଳିଶଟଙ୍କା ଅଛି ବାଇଗଣ ସେଇ ଚାଳିଶି ପଇଁଚାଳିଶି ବିଲାତି କିଲୋ ଶହେ ଶହେ ଦଶ ଭଳିଆ ଏଇଭଳିଆ ଆଉ ଝୁଡ଼ଙ୍ଗ ପଚାଶ ପଞ୍ଚାବନ ବୋଇତାଳୁ କେଜି କୋଡ଼ିଏ ପଚିଶ ଟଙ୍କା ଠିକ୍ ଅଛି ଦେଖିବା ଆପଣ ନିଅନ୍ତୁ କିଛି କମେଇ ଦେବା ଆଉ ଠିକ୍ ଅଛି ଆମେ ସାତ ଆଠ ଟଙ୍କା ଭଳିଆ କମେଇଦେବୁ ଆଉ ହଉ ହେଲା ହେଲା ହଉ ମୁଁ ଦେଖିବା ଚାରିଶହ ସାତର ପଠେଇଦେବି ଚାରିଶହ ସାତରେ ପଠେଇଦେବି ନାଇଁ ନାଇଁ ଆମେ ପହଁଞ୍ଚେଇଦେବୁ ହଁ ପଇସା ଯାହା ଭଡ଼ା ପଡ଼ିବ ତା'ର ଆଠଶହ ହଜାରେ ଭିତରେ ଆଉ ହଉ ହଉ ଠିକ୍ ଅଛି କିଛି କମେଇଦେବା ଆଉ ଏକଦମ୍ ଫ୍ରେସ୍ ପରିବା ଠିକ୍ ଠିକ୍ ଅଛି ଆମେ ଇଏ ତମ ହ୍ୱାଟ୍ସପ୍ରେ ପଠେଇଦେବୁ ଆରେ ଆଗ ଆମ ପରିବା ନିଅ ଫେର୍ ସେକେଣ୍ଡ୍ ଥରକୁ ଫେର୍ ନ ବୁଲିକି ହଁ ସେଇଆ ଆଉ ସେଇଆ ଆମର ତ ହଁ ହଁ ଆମର ଗୋଟେ ଅଛି ପରିବା ଫାର୍ମହାଉସ୍ ଗୋଟେ ଅଛି ତା ଭିତରେ ସବୁ ଫସଲ ହୁଏ ଆଉ